ହଁ ସାଙ୍ଗ କ'ଣ କରୁଛୁ ମୁଁ ଆଉ କ'ଣ କରିବି ମୁଁ ବି ବସିଥିଲି ଆଜି ତୋ କଥା ମନେପଡ଼ିଲା ତ ତତେ କଲ୍ କରିଥିଲି ହଁ ତୁ କେବେ କୋରାପୁଟ ଆସ ପର୍ବ କ'ଣ ଆସିବୁ ଆଗୁରୁ ଆଗୁରୁ ବି ତ ବହୁତ ଜିନିଷ ଅଛି ଦେଖିବାକୁ ନାଁ ଦେଖିଥାନ୍ତୁ ବୁଲିକି ଯାଇଥାନ୍ତୁ ତୁ ଜାଣିଛୁ କୋରାପୁଟ କେତେ ବଢ଼ିଆ ଜାଗା ତା କଳା ସଂସ୍କୃତି କେଡ଼େ ସୁନ୍ଦର ତୁ ଯଦି ଆସିଥାଆନ୍ତୁ ଦେଖିଥାନ୍ତୁ ହଁ ସେଇ ଲାଗି ତ ମୁଁ କୋରାପୁଟକୁ ଛାଡ଼ିକି ଯିବାକୁ ପସନ୍ଦ କରୁନି ଯେତେ ଯାହା ହେଲେ ବି ମୁଁ ସେଇ କୋରାପୁଟ ହିଁ ରହୁଛି ହଁ କୋରାପୁଟ ନାଚ କେଡ଼େ ବଢ଼ିଆ ପିଲା ଏଳେ କରୁଥୁଲେ ମନେ ପକେଇଲୁ ସ୍କୁଲ୍ ଗଲା ଟାଇମ୍ରେ ସେଇ ସମୟକୁ ବହୁତ ସୁନ୍ଦର ଥିଲା ହଁ ହଁ କୋରାପୁଟ ଜାଗା ଯେତେ ସୁନ୍ଦର ଆଉ ତାର ପାଣିପାଗ ଯେତେ ସୁନ୍ଦର ଆଉ କଳା ସଂସ୍କୃତି ବି ସେତେ ସୁନ୍ଦର ହଁ କୋରାପୁଟର ତ ଜଗନ୍ନାଥ ମନ୍ଦିର ବହୁତ କଳା ସଂସ୍କୃତିରେ ପରିପୂର୍ଣ୍ଣ ଆଉ କୋରାପୁଟ ହଁ କୋରାପୁଟ ପର୍ବତ ଦୂର ଦୂରନ୍ତରୁ କେତେ ଲୋକମାନେ ସବୁ ଆସୁଛନ୍ତି ଜାଗାରେ ବୁଲୁଛନ୍ତି ଯାଉଛନ୍ତି ମେଳା ଦେଖୁଛନ୍ତି ହଁ ହାତ ତିଆରି ଜିନିଷ ବହୁତ ସୁନ୍ଦର ସୁନ୍ଦର ଜିନିଷ ସବୁ ମିଳୁଛି ହଁ ତୁ ଏଥର ଆସିଲେ ଆମେ ପୁଣି ଥରେ ପର୍ବ ଯାଆନ୍ତେ ବହୁତ ବର୍ଷ ହେଲା ଯାଇନେ ହଁ ପର୍ବ ଗୋଟେ ଥର ବି ମିସ୍ କରିବାକୁ ମୁଁ ଚାହୁଁନି ହଁ ଏଇଟା ତ ଆମର ତିନି ଦିନ ହୋଉଛି କିନ୍ତୁ ଲୋକ ଗହଳି ବହୁତ ହୋଉଛନ୍ତି କ'ଣ ପାଇଁ ନାଁ ଦୂରଦୂରାନ୍ତରୁ ଲୋକ ଆସୁଛନ୍ତି ପର୍ବ ଦେଖିବା ପାଇଁ ଏତେ ସୁନ୍ଦର ଜିନିଷ ହଁ ଓ ତୁ ମାନେ ଏତେ ଏତେ ଦୂର ବହୁତ ସାଙ୍ଗ ଅଛନ୍ତି ଆମ ଦୂର ଦୂର ସେମାନେ ବି ଆସୁଛନ୍ତି ଆଉ ତୁ ଏଥର ଆଇଲେ ଦେଖିବୁ ହଁ ସେଇଟା ତ ସେଇଥିଲାଗି ମୁଁ କୋରାପୁଟରେ ରହିବାକୁ ବହୁତ ଭଲପାଏ ଲାଗେ ଆଉ ତତେ ବି କୋହୁଛି ତୁ ବି ସୁଯୋଗ ମିଳିଲେ ଆସେ ବହୁତ ଜିନିଷ ବୁଲିବାକୁ ଯିବା ଯେମିତି କି ଆମର କୋରାପୁଟ ମ୍ୟୁଜିୟମ୍ ହୋଉ କୋରାପୁଟ ଜଗନ୍ନାଥ ମନ୍ଦିର ତା ସହିତ ବୋହୁତ ବଢ଼ିଆ ବଢ଼ିଆ ଜାଗା ଅଛି ସେଇଠିକି ବି ଯିବା ବୁଲିବା ପାଇଁ ହଁ ନିହାତି ତୁ ଆସିଲେ ଏଥର ମତେ ଜଣେଇବୁ ମିଶିକି ଯିବା ନିହାତି